ଓଡ଼ିଶାର ପ୍ରମୁଖ ଗ୍ରାମୀଣ ଆଦିବାସୀ ଅଞ୍ଚଳ କହିଲେ ମୁଖ୍ୟତଃ ଆପଣଙ୍କର ମୟୂରଭଞ୍ଜ କନ୍ଧମାଳ ଆଉ ରାୟଗଡ଼ା ବିଷୟରେ କିଛି କହିବାକୁ ଯାଉଛି ସେମାନଙ୍କ କୃଷି କହିଲେ ଜଙ୍ଗଲ ଜାତୀୟ ଦ୍ରବ୍ୟ ସେମାନେ ଜଙ୍ଗଲରୁ ଆଣି କରି ବେଶୀ ରଖନ୍ତି ସେମାନଙ୍କୁ ଛୋଟ ବଡ଼ ବେପାରୀଙ୍କ ଦ୍ୱାରା ବିକ୍ରି କରନ୍ତି ସାଧାରଣତଃ କନ୍ଧମାଳରେ ହଳଦୀ ଚାଷର ବେଶୀ ଚାହିଦା ଅଛି ତେଣୁ ସେ ହଳଦୀ ଦ୍ୱାରା ସାରା ଓଡ଼ିଶାକୁ ସାରା ଭାରତକୁ ବି ଯୋଗାଇ ପାରନ୍ତି ମୟୂରଭଞ୍ଜରେ ସାଧାରଣତଃ ରହିଲା ଆପଣଙ୍କର ବେଶୀ କୃଷି କହିଲେ ଜଙ୍ଗଲରେ ପଶୁ ଯେଉଁ ମେଣ୍ଢା ଛେଳି ଇତ୍ୟାଦି ଆଦିବାସୀମାନେ ରଖି କରି ନିଜ କୁଟୁମ୍ବ ପୋଷଣ କରନ୍ତି ଶିକ୍ଷାର ଧୀରେ ଧୀରେ ମାନ ବଢ଼ି ଚାଲିଲାଣି ତେଣୁ ସ୍ୱାସ୍ଥ୍ୟ ବି ସେମାନଙ୍କ ପାଇଁ ସରକାର ଯୋଗାଇ ଦିଆଯାଉଛି ନିଯୁକ୍ତି କ୍ଷେତ୍ରରେ ବି ଆଦିବାସୀ ଶ୍ରେଣୀ ଲୋକଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି